ହ୍ୟାଲୋ ତାରିଣୀ ଜୁଏଲର୍ସ୍ରୁ କହୁଥିଲି ଆଜ୍ଞା ମ୍ୟାଡ଼ମ୍ କ'ଣ ହାର ନେଇଥାନ୍ତେ କି ଆପଣ କେଉଁ ଟାଇପ୍ର ଡ଼ିଜାଇନ୍ ନେଇଥାନ୍ତେ କେମିତି କ'ଣ ଚେନ୍ ଟାଇପ୍ର କି କ'ଣ ଆପଣ କ'ଣ ଦୋକାନକୁ ଆସିବେ ନା ଆମେ ଆପଣଙ୍କ ହ୍ଵାଟ୍ସଆପ୍କୁ ପଠାଇଦବୁ

ଏଇଟା ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବର୍ ଆଜ୍ଞା ମ୍ୟାଡ଼ମ୍ ମୁଁ ଆପଣ କେତେ ଭରିରେ ନେଇଥାନ୍ତେ କି ଆଜ୍ଞା ଆଉ କ୍ଣ ହାର ନେଇଥାନ୍ତେ କି ଆଚ୍ଛା କେବେ ନେଇଥାନ୍ତେ ମାନେ ଆଜ୍ଞା ଆଜ୍ଞା ଆମେ ଆପଣଙ୍କୁ ଡ଼ିଜାଇନ୍ ପଠାଇଦେବୁ ଆପଣ କେତେ ଭିତରେ କହିଲେ ଆମେ କେତେ ଭରି ଭିତରେ ଦୁଇ ଭରି ଅଢ଼େଇ ଭରି କହୁଛନ୍ତି ତା ଭିତରେ ଆମେ ତିଆରି କରି ରଖିଦେବୁ ଆଉ ଆଉ ଅଲଗା ଚେନ୍ ଅଛି ଆଉ ହାର ଅଛି କାନଫୁଲ ଅଛି କ'ଣ ଡିଜାଇନ୍ କିଛି ପଠାଇବୁ କି ଆମର ଏବେ ଅଫର୍ ବି ଚାଲିଛି ମେକିଙ୍ଗ୍ ଚାର୍ଜ୍ ଫ୍ରି ଅଛି ଆଉ କିଛି ନେଇଥାନ୍ତେ ପାୟଲ୍ କି କ'ଣ ଅଲଗା କିଛି ଚାଳିଶ ହଜାର ଅଛି ଖାଲି ଆପଣଙ୍କୁ ରାଣୀହାର ଡ଼ିଜାଇନ୍ଗୁଡ଼ା ଆମେ ପଠାଇଦେବୁ ନା ଅଲଗା କିଛି ଡ଼ିଜାଇନ୍ ପଠାଇ ଦେଇଥିବୁ ଆପଣ ଦେଖି ଦେଇଥିବେ ଭଲ ଭଲ ଚୌଡ଼ା ହାର ବି ଅଛି ନୂଆ ନୂଆ ଡିଜାଇନ୍ର ସବୁ ଆସିଛି ଚୁଡ଼ି ଅଛି କାନଫୁଲ ଅଛି ସବୁ ଅଛି ଅଲଗା ଅଲଗା ଡିଜାଇନ୍ର ଆପଣ ଆସନ୍ତୁ ଦେଖିବେ ମୋତି ହାର ବି ମ୍ୟାଡ଼ମ୍ ଆମର ଆସିଛି ନୂଆ ନୂଆ ଡିଜାଇନ୍ର ମୋତି ଯେଉଁ କାନଫୁଲ ଆଉ ହାର ଏମିତି ସବୁ ଅଛି ଆଜ୍ଞା ଆଜ୍ଞା କାନଫୁଲ ହାର ସବୁ ମେଚିଙ୍ଗ୍ ହୋଇଛି ଡିଜାଇନ୍ ନୂଆ ନୂଆ ଡିଜାଇନ୍ର ସବୁ ଆସିଛି ଆପଣ ଆସନ୍ତୁ କେବେ ଆସୁଛନ୍ତି ଆପଣ ଆମକୁ କଲ୍ କରିକି ଆସିବେ ଆମେ ଆପଣଙ୍କ ପାଇଁ ଭଲ ଭଲ ନୂଆ ଡ଼ିଜାଇନ୍ର ଯଦି ଆଉ କିଛି ମାନେ ଆଣି ହେବ ଆମେ ଆଣିକି ରଖିଦେଇଥିବୁ ଆପଣ ଡ଼ିଜାଇନ୍ଟା ଦେଖିବେ କେମିତି କ'ଣ ଲାଗୁଛି ଦେଖିବେ ଆପଣଙ୍କୁ ଯେଉଁଟା ଚଏସ୍ ହେବ ସେଇଟା ନେବେ ଆଉ ଆଜ୍ଞା ମ୍ୟାଡ଼ମ୍ ଆଉ ହାରଟା ଫୋଟୋ ଆମେ ଆପଣଙ୍କୁ ପଠାଇଦେଇଥିବୁ ଏଇଟା ଆପଣଙ୍କ ହ୍ଵାଟ୍ସଆପ୍ ନମ୍ବର୍ ଏଇଠିକି ଆମେ ପଠାଇଦେଇଥିବୁ ବାକି ଆପଣ ଦେଖିକି ଯେଉଁଟା କହିବେ ସେଇଟା ଆମେ ଆପଣଙ୍କ ପାଇଁ ତିଆରି କରିକି ରଖିଦେଇଥିବୁ ଆପଣ ଆସିଲେ ନେବେ ଆଉ ଆଜ୍ଞା ମ୍ୟାଡ଼ମ୍ ରଖୁଛି